ବଗିଚା କରିବା ପ୍ରଥମ କର୍ତ୍ତବ୍ୟ ହେଲା ସର୍ବ ପ୍ରଥମେ ଚାରିପଟେ ବାଢ଼ ଦେବା ଚାରିପଟେ ବାଢ଼ ଦେଇ ଜମିକୁ ପୁରା ହଳ କରିବା ନିହାତି ଦରକାର କାହିଁକିନା ଜମିରେ କୌଣସି ଘାସ ପତ୍ର କି କୌଣସି ଆବର୍ଜନା ନ ରହିବାଟା ଠିକ୍ ତା'ପରେ ଗଛ ଲଗାଇବା ବା ମାନେ ବଗିଚା କରିବା ଏହି ଭିତରେ ପାର୍ଥକ୍ୟ ଅଛି ଯଦି ଗଛ ଲଗାଇବା ତା'ର ନୀତି ନିୟମ ଅନୁସାରେ ସରକାରଙ୍କର ଏଗ୍ରିକଲ୍ଚର୍ଙ୍କର କିମ୍ବା ହଟିକଲ୍ଚର୍ ଆଜ୍ଞାମାନଙ୍କର ତତ୍ୱାବଧାନ ଅନୁସାରେ ଆମେ ଯଦି ଗୋଟେ ଗଛ ଲଗାଇବା ଧରାଯାଉ ପଣସ ଗଛ କିମ୍ବା ଆମ୍ବ ଗଛ କିମ୍ବା ପିଜୁଳି ଗଛ ତା'ର ଗୋଟେ ମାନେ ଦୂରତା ରଖିକି ଗାତ ଖୋଳିବା ସେହି ଗାତରେ ମାନେ ଆମର ଏଗ୍ରିକଲ୍ଚର୍ ବା ହଟି୍କଲ୍ଚର୍ ଆଜ୍ଞାଙ୍କର ସହାୟତାରେ ସେ ଗାତ କେତେ ଫୁଟ୍ରୁ କେତେ ଫୁଟ୍ ଭିତରେ ଖୋଳିବା ଦରକାର ଆଉ କେତେ ଦୂରତାରେ ଖୋଳିବା ଦରକାର ଆଉ ଗାତରେ କ'ଣ କ'ଣ ସାର ପ୍ରୟୋଗ କଲେ ସେ ଗଛଟା ହୃଷ୍ଟପୃଷ୍ଟ ହୋଇକି ବଢ଼ିବ ଆଉ କେଉଁ କେଉଁ ସାର ପ୍ରୟୋଗ କଲେ କିମ୍ବା ଜୈବିକ ସାର କିମ୍ବା ରାସାୟନିକ ସାର ଯାହାବି କୃଷିଦାତାମାନଙ୍କର ପରାମର୍ଶ ନେଇ କାର୍ଯ୍ୟକ୍ରମ କଲେ ଚାଷଟା ନିଶ୍ଚିତ ସଫଳ କାର୍ଯ୍ୟ ହେବ ବା ଚାଷୀ ଉନ୍ନତିକରଣ ହୋଇପାରିବ ବା ଦୁଇ ପଇସା ମଧ୍ୟ ପାଇ ନିଜ ପରିବାର ପ୍ରତିପୋଷଣ କରିପାରିବ